ଗାଁର ଲୋକମାନେ ନିଜର ଓଜନ ବଢ଼େଇବା ପାଇଁ ସକାଳ ସମୟରେ ନିୟମିତ ଚୁଡ଼ା କଦଳୀ ଖାଇଥାନ୍ତି ଏବଂ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ ଯେପରିକି ଡାଲି ଅଣ୍ଡା ମାଛ ମାଂସ ଇତ୍ୟାଦିକୁ ଅଧିକାଂଶ ଭୋଜନ ସମୟରେ ଖାଆନ୍ତି ରାତିରେ କ୍ଷୀର ପିଅନ୍ତି ଏହିସବୁ ହେଉଛି ଘରୋଇ ଉପଚାର